ହଁ ଇଟା ପଡ଼୍ବା ବାର ହଜାର୍ କେତେ ଗ୍ରାମ୍ ଅଛେ ତିନ୍ ଗ୍ରାମ୍ ତିନ୍ ଗ୍ରାମ୍ ଉପର୍ ଅଛେ ନାଇଁ ଇଟା ଭଲ୍ ପଚିଶ୍ କ୍ୟାରେଟ୍ ବାଲା ଆଏ ଦଶ୍ ହଜାର୍ ପଡ଼୍ବା ବାର ହଜାର୍ ତା'ର୍ ଅଛେ ଦଶ୍ ହଜାର୍ ଟଙ୍କା ପଡ଼୍ବା ଦେଢ଼୍ ଲାଖ୍ ଖଣ୍ଡେ ପଡ଼୍ବା ସବୁ ତ ନୂଆ ଆହୁରି ନ୍ୟୁ ମଡେଲ୍ ମୁିଲୁଛେ ପୁରୁଣା କିଛି ନାଇଁ ମିଲ୍ବା ମିଲ୍ବା ହଲ୍ମାର୍କ୍ ସୁନା ନେଲେ ତ ଇହାଦେ ହଲ୍ମାର୍କ୍ ମିଲୁଛେ ହଁ ସେଥିରେ ଅଧା ମିଲ୍ବା ମିଲ୍ବା ଯେ ଦେଖିକରି ମିଲ୍ବା ସେତ୍କି ବେଲେ ଟିକେ ପୁରୁଣା ହେଇଯାଇଥିବା ନାଇଁ ସେଟା ବେଲେ ଦେଖିକରି ତମ୍କୁ ମିଲ୍ବା ହଏ ଆଜ୍ଞା ହଁ ଲୋନ୍ ଆକାର୍ରେ ବି ନେଇପାର୍ବେ ନାଇଁ

ଏମ୍ତି ଗୁଟେ କାର୍ଡ଼୍ ରଖିଥିବନି ଯେନ୍ କାର୍ଡ଼୍ଟା ଦିଆଯିବା ଇହାଦେ ସେଟାକେ ତୁମେ ରଖିଥିବ ସେଟା ଧରିକରି ଆସିବ ତମ୍କୁ ଲୋନ୍ ଦେମୁ ନାଇଁ ଦିଆଯିବା ଯେ ଅଛେ ତୁମେ ଯେନ୍ତାଟା ଦେଖ୍ବ ଲକ୍ଷେ ତଲ୍ ଅଛେ ଲକ୍ଷେ ଉପର୍ ଅଛେ ତୁମେ ନେବ ପାଞ୍ଚ୍ ଲାକ୍ଷ୍ର ଅଛେ ଯେନ୍ତା ନେମି ବୋଲ୍ବ ହେନ୍ତା ନେଇପାର୍ବ ନାଇଁ କିସ୍ତି ପେମେଣ୍ଟ୍ ବି ନଉଛୁଁ କିସ୍ତି ପେମେଣ୍ଟ୍ ବି ନଉଛୁଁ ଯେ ଟିକେ ଇହାଦେ କିସ୍ତି ଦିଆଲାଗ୍ବା ତମ୍କୁ ଧର ପାଞ୍ଚ୍ ଲାଖ୍ର ନେବ କି ତୁମେ ତିନ୍ ଲାକ୍ଷ୍ ହେଲେ ନାଇଁ ଦେଲେ କେନ୍ତା ଦେମୁ ଦିଆ ହେଲେ ହେବା ହଁ ଟିକେ ଟିକେ କମ୍ ଦାମ୍ର ନିଅ ହଁ ହେଲା ଯେ ଅଧା ଦେଇକିନା ନେବ ଦେଖ ଇଟା ପଡ଼୍ବା ଲକ୍ଷେ ସତୁରି ହଜାର୍ ଇଟା ଲକ୍ଷେ ଦେଲେ